ଆମ ଅଞ୍ଚଳରେ କଳା ଓ କଳାକୃତିର ବିକାଶ ପାଇଁ ଏହି କାଗଜପତ୍ର ବହୁତ ଆଲୋକପାତ କରେ ହଁ କାରଣ ସେଥିରେ ଆମ ଅଞ୍ଚଳରେ ବିଭିନ୍ନ ପର୍ବପର୍ବାଣିରେ ଏ ବିଭିନ୍ନ ଯାନି ଯାତ୍ରାରେ ଅନୁଷ୍ଠିତ ହୋଉଥିବା ସମସ୍ତ ସାଂସ୍କୃତିକ ବା କଳାକୃତି କାର୍ଯ୍ୟକ୍ରମକୁ ସେଥିରେ ଛପାଯାଏ ଓ ବିଶେଷ ଘଟଣାବଳୀ ଗୁଡ଼ିକ ଆଲୋଚନା କରାଯାଏ ସେଥିରେ ଅଂଶଗ୍ରହଣ କରିଥିବା ବ୍ୟକ୍ତି ବିଶେଷଙ୍କ ନାମ ମଧ୍ୟ ଦିଆଯାଇଥାଏ ସେମାନଙ୍କୁ ପୁରସ୍କୃତ କରାଯାଇଥାଏ ସେଥିପାଇଁ କଳାକୃତି ବା ବିକାଶ ଉପରେ ଖବରକାଗଜ ବୋହୂ ରୂପରେ ଆଲୋକପାତ କରିଥାଏ ଆମ ଅଞ୍ଚଳରେ ରଥଯାତ୍ରା ସମୟରେ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଅକ୍ଷୟତୃତୀୟା ସମୟରେ ଗଣେଶପୂଜା ସମୟରେ ବିଭିନ୍ନପ୍ରକାରର ଦାସକାଠିଆ ଏ ରାମନାଟକ ବାଦିପାଲା ଘୁଡ଼ୁକି ଇତ୍ୟାଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ଯାହାଫଳରେ ଲୋକମାନେ ବହୁତ ଖୁସି ହୋଇଥାନ୍ତି ଓ କଳାକୁ ଆବୋରି ନେଇଥାନ୍ତି କଳା ଓ କଳା କଳା ଓ କଳାର ବିକାଶ ପାଇଁ ଲୋକମାନେ ଚଳଚଞ୍ଚଳ ହୋଇଥାନ୍ତି ଯାହାକି ଆମର କାଗଜପତ୍ରରେ ପ୍ରତ୍ୟେକ ସମୟରେ ଆଲୋକପାତ କରାଯାଇଥାଏ